ମୁଁ କହିଲି ଅମିୟ ବାବୁ କହୁଥିଲେ କି ମୁଁ କହିଲି ଆଉ ଆମର ଭୁବନରୁ ରଡ଼ ସିମେଣ୍ଟ ଆଉ ଚିପ୍ସ ଆସିବାର ଥିଲା ମୁଁ କହିଲି ଭଡ଼ା ଆମ କେନ୍ଦୁପଡ଼ାକୁ ଆମର ଭଡ଼ା କେତେ କ'ଣ ନେଉଛନ୍ତି ଆଉ ଇଟା ଇଟା ଭଲ ଇଟା ଦେଉଛନ୍ତି ନହେଲେ ପାଣିରେ ପକେଇଲେ ସେ ଫୁଣି ମିଳେଇ ଯାଉଥିବ ଭଲ ଇଟା ଦେଉଛନ୍ତି ଆପଣ ଫ୍ରି କେତେବେଳେ ହେବେ ସବୁବେଳେ ଆପଣଙ୍କର ଭଡ଼ା ରହୁଛି ମୋର ଦୁଇ ଦିନ୍ ଦୁଇ ଦିନ୍ ଭିତରେ ମୋର ଟିକିଏ ଦରକାର୍ ଥିଲା ଆପଣ ଯଦି ଆଣିକି ଦେଇସାରିଲା ପରେ ବାଲି ସିମେଣ୍ଟ ଆପଣ ପଇସା ନେଇ ଯିବେ ଆଉ ନା କ୍ୟାସ୍ ନେଇ ଯିବେ ଆସିକି ଆଉ

ଆପଣଙ୍କ ର କିଛି ପ୍ରୋବ୍ଲେମ୍ ନାହିଁ ତ ମୁଁ କହିଲି ଆପଣ ପୁଣି ଆସିଲା ପରେ ଆଉ କ'ଣ କହୁଥିବେ

ରଡ଼ କୁଇଣ୍ଟାଲ୍ ଏବେ କେତେ ଅଛି

କେଉଁଟା ଦେଉଛନ୍ତି ମହାଶକ୍ତି ଭଲ ପଡ଼ୁଛି ତ ସେଇଟା ଏବେ ଆଉ ହଁ ମିସ୍ତ୍ରୀ ତ କହୁଥିଲେ ସେଇଟା କରିଦେବା ପାଇଁ କହିଲି ହେଉ ମୁଁ ଫୋନ୍ କରିକି ବୁଝେ ରେଟ୍ କେତେ କ'ଣ ଅଛି ଆଉ ହଁ ସିମେଣ୍ଟ ତ ଆମର କୋଣାର୍କର ଆସିବ ମୁଁ ଆଉ ଆଉ ଭୁବନ ଯିବି ବୁଝିବୁଝାକି ଦୋକାନରେ ପଳେଇ ଆସିବି ଆପଣ ସେଠୁ ଖାଲି ନେଇ ଆସିବେ ଆଉ ଭଡ଼ାଟା ଆପଣ ନେଇଯିବେ ଆଉ ହେଉ ହେଉ ମୁଁ ଫୋନ୍ କରିବି ସନ୍ଧ୍ୟାବେଳକୁ ଆପଣ ପାଖକୁ ଆଉଥରେ ଆଉ